ହ୍ୟାଲୋ ହଁ ମୁଁ ସବୁ ରଖିଛି ଆପଣଙ୍କର କ'ଣ ଦରକାର କହୁନାହାନ୍ତି

ହଁ କ'ଣ କ'ଣ ଦରକାର କୁହନ୍ତୁ ମୁଁ ଆପଣଙ୍କୁ ଦେଖାଇଦେବି କ'ଣ କ'ଣ ରେଟ୍ ଆପଣଙ୍କୁ କହିଦେବି ଆଉ ସେହି ହିସାବରେ ଆପଣ ନେବେ ଆଉ

ହେଲେ ସେ ଯେଉଁ ଛୋଟ ପିଲାଙ୍କର ଆପଣ ନେବେ ବେବି କ୍ରିମ୍ ଆଉ ଲୋସନ୍ କହୁଛନ୍ତି ସେଇଟା କ'ଣ ଜନ୍ସନ୍ର ନେବେ ଆଉ ଯେଉଁ ସାତ ବର୍ଷର ପିଲା ପାଇଁ ସେଇଟା କ'ଣ ଜନ୍ସନ୍ ନା ପଣ୍ଡ୍ସ୍ ପଣ୍ଡ୍ସ ପଣ୍ଡ୍ସ ରଖିଛି ପଣ୍ଡ୍ସ କମ୍ପାନୀର ପଣ୍ଡ୍ସର ପଣ୍ଡ୍ସର ରଖିଛି ଜନ୍ସନ୍ର ରଖିଛି ହିମାଲୟାର ରଖିଛି ହେଲା ହଁ ଆପଣ ସେ ସାତ ବର୍ଷର ଛୁଆ ପାଇଁ ଯେଉଁ କମ୍ପାନୀର ଚାହିଁବେ ମୁଁ ଦେବି ପ୍ଲସ୍ ଆପଣ ଏ ତା'ଠାରୁ ଛୋଟ କମ୍ ବୟସର ପିଲାଙ୍କ ପାଇଁ ଆପଣ ତ କହୁଥିଲେ ଜନ୍ସନ୍ର ନେବେ କ'ଣ ପାଉଡ଼ର୍ ଆଉ କ୍ରିମ୍ ନେବେ ଆଉ ସାମ୍ପୋ ଫମ୍ପୋ ନେବେନି

ହଁ ତା'ହେଲେ ଆପଣ ଠିକ୍ ଅଛି ଆଉ ମୁଁ କହିଦିଅନ୍ତୁ କ'ଣ କ'ଣ ସେ ଛୋଟ ଛୁଆ ପାଇଁ ନେବେ ସାମ୍ପୋ ସାବୁନ୍ କ୍ରିମ୍ ଲୋସନ୍ ଆଉ ବଡ଼ ଛୁଆ ପାଇଁ ନେବେ ପାଉଡ଼ର୍ ସାମ୍ପୋ ସାବୁନ ଲୋସନ୍ ଲୋସନ୍ ପାଉଡ଼ର୍ ଅ ହ ଛୋଟ ଛୁଆ ପାଇଁ ଚାରି ପ୍ରକାର ବଡ଼ ଛୁଆ ପାଇଁ ପାଞ୍ଚ ପ୍ରକାର ହଁ ହଉ ଠିକ୍ ଅଛି ମୁଁ ଆପଣ ଏକା ସାଙ୍ଗରେ ନେଲା ମାନେ ମୁଁ ଆପଣଙ୍କୁ ଗୋଟେ ଆଭ୍ରେଜ୍ ରେଟ୍ ଲଗାଇଦେବି ଆଉ ସେହି ହିସାବରେ ଆପଣ ନେବେ ଆଉ ଠିକ୍ ଅଛି ଫାଇନାଲ୍ ହେଲା ତ ହଉ ହଁ ହଉ ଠିକ୍ ଅଛି ମୁଁ ବାହାର କରୁଛି ଜିନିଷଗୁଡ଼ାକ ଆପଣଙ୍କୁ ପ୍ୟାକ୍ କରିକି ଦେବି ହେଲା ଆପଣ ଏଇ ପାଖଆଖରେ ରହୁଛନ୍ତି ନା ଦୂରରେ କେଉଁଠି ରହୁଛନ୍ତି ଆଚ୍ଛା ହଉ ଠିକ୍ ଅଛି ଆଉ ବିଲ୍ ଫିଲ୍ ନେବେ ନା ଖାଲି ସେମିତି